ବର୍ଷା ଋତୁରେ ଆମେ ଧାନ ଫସଲ କରୁ ଧାନ ଫସଲ ବିଲରେ ହଳ ହେଇ ଆମେ ଧାନ ପକେଇବୁ ତଳି ହେବା ପାଇଁ ତଳି କିଛି ହୋଇଗଲା ପରେ ଆମେ ଚାଖଣ୍ଡେ ଚାଖଣ୍ଡେ ଉପରକୁ ତଳି ହେଲା ପରେ ଆମେ ସେଥିରେ ସାର ପକେଇଦେଲେ ତା ତଳି ହୋଇଗଲା ଆମ ରୁଆ ପାଇଁ ବିଲ ହଳ ହୋଇଗଲା ହଳ ହୋଇଗଲା ତଳି ଆମେ ସେଥିରୁ ଓପାଡ଼ି ନେବା ସେଥିରେ ବିଲରେ ନେଇକି ରୋଇଦେବା ଆଖୁ ଚାଷ ବି ବର୍ଷା ଦିନେ ହୁଏ ସେଥିରେ ଜହ୍ନି ଜହ୍ନି କାକୁଡ଼ି ଛଚିନ୍ଦ୍ରା ଇତ୍ୟାଦି ଜିନିଷ ବର୍ଷା ଦିନେ ଲଗାଯାଏ ଆମେ ଗ୍ରୀଷ୍ମଋତୁରେ ଆମେ ଫସଲ କରୁ ମୁଗ ବିରି ହୁଏ ଧନିଆ ସୋରିଷ ଏ ବାଦାମ ଟମାଟୋ ବାଇଗଣ ଇତ୍ୟାଦି ଜିନିଷ କିଛି ଆମେ ଲଗେଇଥାଉ ଆମେ ଘରେ କିଛି ଆଣି ଖାଉ ଆଉ କିଛି ବଳିଲେ ଆମେ ସାାଇ ପଡ଼ିଶା ବନ୍ଧୁବାନ୍ଧବ ଆମେ ବାଣ୍ଟୁ ଆଉ କିଛି ବଞ୍ଚିଲେ ଆମେ ବଜାରରେ ନେଇ ବିକ୍ରି କରୁ